ଏ ରିଙ୍କି ଶୁଣୁନୁ ଆଉ ସେ ଦିନ ଯେଉଁ ଆମେ ଯାଇଥିଲେ ଡ୍ରେସ୍ଟା ଆଣିଲିନି ମୁଁ କିଛି ଭଲ ପଡ଼ିଲାନି ଲୋ ଆଉ ସେ ଡ୍ରେସ୍ ଦେଖି ତୁ କହିଲୁ ଭଲ ଲାଗୁଛି କଲର୍ଟା ବି ଭଲ ଅଛି ଧରେ କହିଲୁ ମୁଁ ଧରିଲି ଆଣିଲି ହେଲେ କ'ଣ ହେବ ପଇସା ଅଧିକ ହେଲେ ତାର କୌଣସି ଭାଲ୍ୟୁ ନାହିଁ ସେହି ଡ୍ରେସ୍ର କୌଣସି ବି ଭଲ ଲାଗିଲାନି ସେ ରଙ୍ଗ ବି ଏ ଥରେ ଧୋଇଲି ସେ ଛାଡ଼ିଗଲା ଆଉ ନେକ୍ସଟ୍ ଟାଇମ୍ ପିନ୍ଧିବା ପାଇଁ ବି ଭଲ ଲାଗୁନି ଏତେ ଖରାପ ସେ କମ୍ପାନୀ କେମିତି ତିଆରୁଛନ୍ତି କେଜାଣି ଏତେ ବି ଏମିତି ତିଆରୁଛନ୍ତି ଖାଲି କଲର୍ଫୁଲ ଦେଖେଇ ଦେଉଛନ୍ତି ପଇସା ନେଇ ଯାଉଛନ୍ତି ଦେଖିଲା ବେଳକୁ ସେ ଡ୍ରେସ୍ର କୌଣସି ଭଲ ନାହିଁ ସେଇଟା ତ ସେମିତି ଡ୍ରେସ୍ ହେଲା ଆଣିକି କିଛି ଥରେ ଦୁଇଥର ପିନ୍ଧିବ ପଇସା ଅଧିକ ଦେବ ଥରେ ଦୁଇ ଥର ପିନ୍ଧିବି ସେ ଡ୍ରେସ୍ଟା ଆଉ କିଛି ରହିବନି କିଛି ନାହିଁ ସେମିତି ଏ ଡ୍ରେସ୍ କିଣି ଦେଖିକି କିଣିବା ଦରକାର କଥା ଏମିତି କଲର୍ ଅଛି ବୋଲି କିଣିଦେଲେ ନିଜର ହିଁ ଲସ୍ ହେଉଛି କମ୍ପାନୀ ଧନୀ ହୋଇଯାଉଛି ସେ ଦୋକାନୀ ବି ଧନୀ ହୋଇଯିବ କିନ୍ତୁ ଆମେ ଲସ୍ ରେ ପଡ଼ୁଛେ ସେମିତିଆ ଡ୍ରେସ୍ କିଣିବା କଥା ନୁହଁ ତୁ ଆଉ କେବେ ବି କିଣିବୁନି ଏମିତିଆ ମୁଁ ଦେଖ କଲର୍ ଦେଖିକି କିଣିଦେଲି କିନ୍ତୁ ଅସୁବିଧାରେ ପଡ଼ିଲି